ମୁଁ ଏକ ଗୀତ ଅଭ୍ୟାସ କରିବା ପାଇଁ ଦିନକୁ ପ୍ରାୟ ଏକ ଘଣ୍ଟା ସମୟ ନେଇଥାଏ ଏବଂ ମୁଁ ଏକ ଗୀତ ଗ୍ରାମରେ ଥାଏ ଉଚଛବର୍ଗର ଲୋକମାନେ ଯେଉଁମାନେ ସଙ୍ଗୀତରେପାର ହାସଲ କରିଛନ୍ତି ତାଙ୍କଠାରୁ ମୁଁ ପ୍ରଶିକ୍ଷଣ ନେଇଥାଏ ଏବଂ ଗୋଟେ ଗୀତକୁ ବାରମ୍ବାର ଶୁଣେ ଯେପରି ଏହା ମୋର ମନ ରହିବ ଏବଂ ବାଦ୍ୟ ସାହାଯ୍ୟରେ ସେହି ଗୀତକୁ ବାରମ୍ବାର ବାରମ୍ ବର ଅଭ୍ୟାସ କରେ ଯାହାଫଳରେ ସେ ସଙ୍ଗୀତଟି ଗାଇବାରେ ମୁଁ ସକ୍ଷମ ହୋଇଥାଏ ଏବଂ ଆମ ଗ୍ରାମରେ ଥିବା ଅନେକ ଲୋକମାନେ ସନ୍ଧ୍ୟା ସମୟରେ ଅନେକ ଭଜନ କୀର୍ତ୍ତନ କରନ୍ତି ବାଦ୍ୟ ସାହାଯ୍ୟରେ ଭଜନ ଗାଇଥାନ୍ତି ମୁଁ ସେଠାରେ ଉପସ୍ଥିତ ରହି ଏହିସବୁ ସଙ୍ଗୀତ ଉପଲବ୍ଧି କରେ ଏବଂ ତାଙ୍କୁ ମଧ୍ୟ ସାହାଯ୍ୟ କରି ସଙ୍ଗୀତ ଗାନ କରିଥାଏ ଏଥିପ୍ରତି ମୁଁ ବହୁତ ସଚେତନ ଏବଂ ଦିନକୁ ଦିନ ନୂତନ ନୂତନ ସଙ୍ଗୀତ ଅଭ୍ୟାସ କରେ ବାରମ୍ବାର ଏହାକୁ ଅଭ୍ୟାସ କରିବା ଫଳରେ ଏହା କ ମୁୁ ସଫଳ ଭାବବେ ଗାଇ ପାରି ଥାଏ